ହ୍ୟାଲୋ ଲ୍ୟାଣ୍ଡମାର୍କ ହୋଟେଲ କହୁଛନ୍ତି ମୁଁ ବେବି ପ୍ରଧାନ କହୁଛି ଆପଣ ଙ୍କ ହୋଟେଲରୁ ମୁଁ କିଛି ଦିନ ତଳେ ମୁଁ ମଗେଇଥିଲି ୱାଲଫରର ଚିପ୍ସ ଫିପ୍ସ ସବୁ ମଗେଇଥିଲି ଯାହାକି ମୋ ପାଖକୁ ଆସିବା ବେଳ କୁ ସେ ଖାଇବା ସବୁ ନଷ୍ଟ ହୋଇଯାଇଥିଲା ଜରି ପ୍ୟାକିଂ ଫାଟି ଯାଇଥିଲା ଏବଂ ଯାହା ବି ଆସିଥିଲା ଗୁଣ୍ଡ ହୋଇ ଯାଇଥିଲା ପ୍ୟାକିଂ ଜମା ଭଲ ନଥିଲା ତେଣୁ ମୁଁ ପଇସା ରିଟର୍ଣ୍ଣ ଚାହୁଁଛି ଆପଣଙ୍କୁ କହୁଛି ମୋ ପଇସାଟା ରିଟର୍ଣ୍ଣ କରିଦିଅନ୍ତୁ ଦୟାକରି ମୋ' ପଇସା ରିଟର୍ଣ୍ଣ କଲେ ଭଲ ହେବ ଆପଣ ଙ୍କ ଡେଲିଭରି ଵୟକୁ ମୁଁ ମଧ୍ୟ ମୁଁ କହିଥିଲି ପଇସା ମୁଁ ବି ଖାଇବା ସବୁ ରିଟର୍ଣ୍ଣ କରିଦେଇଛି ମୋ ପଇସାଟା ରିଟର୍ଣ୍ଣ କରିଦେବେ